ମୋ ସହିତ ଓଡ଼ିଆ ଭାଷା ଆମ ପଡ଼ିଆରେ ହିଁ କଥାବାର୍ତ୍ତା କରୁଥିଲୁ ଆଗରୁ ଲୋକ ଶୁଦ୍ଧ ଓଡ଼ିଆ ହିଁ କହୁଥିଲେ ଆମେ ଶୁଦ୍ଧ ଓଡ଼ିଆ ହିଁ କହୁଥିଲୁ ଏବେ ଅଧିକାଂଶ ଏବେ ଲୋକମାନେ ହିନ୍ଦୀ ଇଂଲିଶ୍ ଏସବୁ ମିଶେଇ କିରି ବି କହୁଛନ୍ତି ଏବେ ଆମେ ତ ବୟସ୍କ ଲୋକଙ୍କ ତ ଇଂଲିଶ୍ ହିନ୍ଦୀ ତାଙ୍କୁ ମିଶେଇକିରି କହିଲେ ତାଙ୍କେ ତ ବୁଝିପାରିବେ ନାହିଁ ସେଥିପାଇଁ ଆମେ ସେ ଓଡ଼ିଆ ହିଁ ଆମେ ଓଡ଼ିଶା ଲୋକ ଓଡ଼ିଆ ହିଁ କଥାବାର୍ତ୍ତା କରୁ ଓଡ଼ିଆରେ ବୁଝେଇଲେ ଭଲସେ ଲୋକ ବୁଝି ବି ପାରିବେ ଏବେ ଆଗର କଥାକୁ ଆମେ ବହୁତ ପସନ୍ଦ କରିଥିଲୁ ଏବେ ଆଗର କଥା ଆଗର ଲୋକମାନେ ଏବର କଥାକୁ ବୁଝିବେ ବୁଝିପାରିବେ ନାହିଁ କି ଏବର ଲୋକ ବି ଆଗର କଥାକୁ ବୁଝିପାରିବେ ନା କାହିଁକିନା ଏବେ ଲୋକମାନେ ଏବେ ପଢ଼ାପଢ଼ି କରି ଇଂଲିଶ୍ ହିନ୍ଦୀ ଏସବୁ ମିଶେଇ କିରି କହି ଦଉଛନ୍ତି ବାହାର ଲୋକ ତ ସେମିତି କିଛି ବୁଝିପାରିବେ ନାହିଁ ହିନ୍ଦୀ ଓ ଇଂଲିଶ୍ ଓଡ଼ିଆ ଭାଷାରେ କଥାବାର୍ତ୍ତା କରିଲେ ବୟସ୍କ ଲୋକ ବି ବୁଝିବେ କିଏ ବଡ଼ ଲୋକ ବି ବୁଝିବେ କାହିଁକି ଆମେ ଓଡ଼ିଶା ଲୋକ ଆମେ ଓଡ଼ିଆ କଥାବାର୍ତ୍ତା ସବୁବେଳେ କରିଥାଉ